ମାଛ ଧରିବା ପାଇଁ ଆମେ କାଠ ଡଙ୍ଗାରେ ଭଲ ଲାଗେ ମାଛ ଧରିବା ପାଇଁ କାଠ ଡଙ୍ଗା ତା'ର ସବୁ ସୁବିଧା ଥାଏ ସେଠି ସବୁ ଭଲ କି ଏମିତି ମାଛ ଧରିବ ଲୋକ ଜାଲ ଏମିତି ଫିଙ୍ଗା ଫିଙ୍ଗି କରିବା ପାଇଁ ବି ସୁବିଧା ମାଛ ଫାଛ ଏମିତି ତାଙ୍କର ସେ ରଖିବା ପାଇଁ ବି ସୁବିଧା ଅଛି ବୁଲା ବୁଲି କରିବା ପାଇଁ ଡଙ୍ଗାଟା ଅଲଗା ମାଛ ଧରିବା ପାଇଁ ଡଙ୍ଗାଟା ଅଲଗା